ଆମର ଭାରତବର୍ଷ କାଳ ବିଶ୍ଵ ଜଗତରେ ଆମର ଗୋଟେ ଆମର ମୋବାଇଲ ଯେଉଁ ଯନ୍ତ୍ର ବାହାରିଛି ତା'ଦ୍ୱାରା ଆମର ତା'ମାନେ ଯେଉଁ ବୈଜ୍ଞାନିକ ଯେଉଁ ସାଇଣ୍ଟିଷ୍ଟ ବାହାର କରୁଛନ୍ତି ଆମର ହିତ କରିବା ପାଇଁ ତା'ମାନେ ବହୁତ ସୁବିଧା ପାଇଁ ତା'ର ଆମ ତିଆରି କରୁଛନ୍ତି କିନ୍ତୁ ତା'ର ଦୁର୍ଗୁଣ ବେଶୀ ଦେଖିବାକୁ ମିଳୁଛି ବର୍ତ୍ତମାନ ଆମ ଡିଜିଟାଲ୍ ଇଣ୍ଡିଆରେ ପ୍ରଥମେ ଯେତେବେଳେ ମୋବାଇଲ ବାହାରିଲା କିପ୍ୟାଡ଼୍ ମୋବାଇଲ ଯେଉଁଟାକୁ ଖାଲି ବାର୍ତ୍ତା ଲାଗି ପାରୁଥିଲା ସେଇ ସମୟରେ ତା'ମାନେ ଭଲ ଥିଲା ଖାଲି ବାର୍ତ୍ତା ମାଧ୍ୟମରେ ଆମେ ସବୁକିଛି କଥାବାର୍ତ୍ତା ତା'ମାନେ ନିଜର ଦୁଃଖ ସୁଖକୁ ନେଇ କରି ଆମେ ତା'ମାନେ କୌଣସି ତୁମ ଦୂର ଦୂରାନ୍ତରୁ ସବୁ ନେଇ କରି ଜାଣିପାରୁଥିଲା କିନ୍ତୁ ଯେଉଁ ଦିନ ଠାରୁ ଆମ ଡିଜିଟାଲ୍ ଇଣ୍ଡିଆ ହେଲା ଡିଜିଟାଲ୍ରେ ତୁମେ ସବୁକିଛି ଆମ ସ୍ମାର୍ଟ ଫୋନ ହେଲା ସ୍ମାର୍ଟ ଫୋନ ମାଧ୍ୟମରେ ସବୁକିଛି ଜାଣିପାରିଲା କିନ୍ତୁ ସତ କିନ୍ତୁ ସେଥିରୁ ତ ଆମେ ଡିମେରିଟ୍ ବି ବାହାରୁଛି ଆମେ ଯେଉଁ ଜିନିଷ ନହେବା କଥା ଲୋକ ସେ ଜିନିଷଟା କରୁଛନ୍ତି ପ୍ରଥମ କଥା ହେଲା ଫୋନ ମାଧ୍ୟମରେ ଫୋନ ଯେଉଁ ଆରମ୍ଭ ହେଲା ସତ କଥା ବିଲକୁଲ୍ ନ ବାହାରିବା କାହାକୁ ଫୋନ କର୍ମା ବେଲେ କେ ବାବୁ ବେଲେ ସେ ଦିଲ୍ଲୀରୁ ଥିଲା ବି ବରଗଡ଼ ଅଶା ବଲବା ସେହିପ୍ରକାର ଆମେ ଦୁର୍ଗୁଣ ଦେଖିବାକୁ ମିଳୁଛି ଆଉ ଦ୍ୱିତୀୟ କଥା ହେଲା ଏହାଦେ ଯେଉଁ ଭିଡ଼ିଓ ଆମର ମୋବାଇଲ ମାଧ୍ୟମରେ ଯେଉଁ ଜିନିଷ ଆମେ ଦେଖିବାକୁ ଚାହୁଁଛୁ ଶୁଣିବାକୁ ଚାହୁଁଛୁ ବୋଲେ ଆମେ ସେ ଜିନିଷଟା ଜାଣିପାରୁଛୁ ଶୁଣିପାରୁଛୁ ବୋଲେ ଏହା ଯେଉଁ ଆମର ଯୁବ ପିଢ଼ି ହଉନ୍ ଅଛନ୍ ଯେନ୍ତା ବର୍ତ୍ତମାନ ଚାଲିଛନ୍ ସେମାନେ ଆମର ଯେଉଁଟା ସୁଗୁଣ ଜିନିଷକୁ ତା'ର ମାନେ ରିସିଭ୍ ନ କରି ଦୁର୍ଗୁଣ ଜିନିଷକୁ ସେମାନେ ରିସିଭ୍ କରୁଛନ୍ତି ଆର୍ ତା'ର ମାଧ୍ୟମରେ ତା'ର ମାନେ ଆମର ସମାଜରେ ଆମର ସମାଜରେ ହଉ କି ଆମର ଦେଶ ହଉ ରାଜ୍ୟରେ ତା'ର ମାନେ ତା'ର କୁପ୍ରଭାବ ମାଧ୍ୟମରେ ତା'ର ମାନେ ଖରାପ କରୁଛନ୍ତି ଏହା ହେଉଛି ଆମର ତା'ର ମାନେ ଆମର ମୋବାଇଲରେ ତୁମେ ଡିମେରିଟ୍ ଆଉ ଯେନ୍ଟାକି ଆମର ଦେଶର ଲାଗି ଭଲ୍ ବି ଆର୍ ଖରାପ ହେଥିର୍ ଲାଗି ଆମେ ନୂଆ ଯେଉଁ ଆମର ନୂତନ ଯୁବପିଢ଼ି ଆସୁଛନ୍ ତାହାକୁ ମୁଇଁ ଅନୁରୋଧ କରମି ଯେ ତା'ର ମାନେ ମୋବାଇଲ ଫୋନର ତା'ର ମାନେ ତା'ର ମାନେ କରୁ ତା'ର ମାନେ ଦୁରୁପଯୋଗ ନ କରୁ ସୁପ୍ରୟୋଗ କରି କରି ତା'ର ମାନେ ଚଲୁ ଦୁରୁପଯୋଗ ନ କରୁ ଆମର ବୈଜ୍ଞାନିକ ତା'ର ମାନେ ମୋବାଇଲଟା ବାହାର କରିଛନ୍ ଆମର ଭଲ ଜିନିଷ ଲାଗି ଖରାପ ଜିନିଷ ଲାଗିନା ବାହାର କରିଛି ଆମେ ମୋବାଇଲକେ ଭଲ ଭାବେ ୟୁଜ୍ କରୁ ଆଉ ଭଲ ଭାବେ ଚଲୁ ଏହା ହିଁ ମୋର କାମନା ସମସ୍ତଙ୍କୁ ମୋର ଅନୁରୋଧ